ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ମଧ୍ୟରେ ଅନେକ ଗୁଡ଼ିଏ ସାଂସ୍କୃତିକ ପାର୍ଥକ୍ୟ ରହିଛି ଯଥା ଖାଦ୍ୟ ପୋଷାକ ଇତ୍ୟାଦି ଇତ୍ୟାଦି ଏବଂ ସେ ଯେଉଁ ଦକ୍ଷିଣ ଭାରତରେ ଯେଉଁ ପୋଷାକ ପରିଧାନ କରନ୍ତି ଆମ ଉତ୍ତର ଭାରତରେ ସେ ଅନ୍ୟ ପୋଷାକ ପରିଧାନ କରନ୍ତି ଏବଂ ଏହିପରି ଭାବରେ ଅନେକ ଗୁଡ଼ିଏ ପାର୍ଥକ୍ୟ ଉଭୟ ଦେଶ ମଧ୍ୟରେ ରହିଛି ଏବଂ ଯେଉଁ ପର୍ବପର୍ବାଣି ମଧ୍ୟ ହୋଇଥାଏ ସେଥିରେ ମଧ୍ୟ ପାର୍ଥକ୍ୟ ରହିଛି ଯଥା ଉତ୍ତର ଭାରତରେ ଯେଉଁ ପର୍ବପର୍ବାଣି ପାଳିତ ହୋଇଥାଏ ଦକ୍ଷିଣ ଭାରତରେ ମଧ୍ୟ ଅନ୍ୟ ପର୍ବାଣି ପର୍ବପର୍ବାଣି ପାଲିତ ହୋଇଥାଏ ଏବଂ ଉଭୟଙ୍କ ମଧ୍ୟରେ କେତେକ ସମାନ ଜିନିଷ ମଧ୍ୟ ରହିଛି